ଏବେ ଯେହେତୁ ଯୁବକମାନେ ନୂତନ ନୂତନ କୌଶଳ ଅବଲମ୍ୱନ କରୁଛନ୍ତି କୃଷି ପାଇଁ ତ କୃଷି ପାଇଁ ଏବେ ବିଦ୍ୟୁତ୍ ମଧ୍ୟ ନିତାନ୍ତ ଆବଶ୍ୟକ ହୋଇଗଲାଣି ତ ଆମର କୃଷି ପାଇଁ ନୂଆ ବିଦ୍ୟୁତ୍ ସଂଯୋଗ ଜରୁରୀ ଏଥିପାଇଁ ଆମର ବିଦ୍ୟୁତ୍ ବିଭାଗକୁ ଚିଠି ଲେଖିବାକୁ ପଡ଼େ ଏବଂ ବିଭିନ୍ନ ପ୍ରକାର ଅସୁବିଧାର ସମ୍ମୁଖୀନ ମଧ୍ୟ ହଉଛନ୍ତି ବିଦ୍ୟୁତ୍ ନ ଥିବା ଯୋଗୁ କୃଷକମାନେ ବିଦ୍ୟୁତ୍ ନ ଥିବା ଯୋଗୁ ସେମାନଙ୍କ ବିଲରେ ପାଣି ପମ୍ପ୍ଟିଏ ପହଞ୍ଚି ପାରୁ ନାହିଁ ଯଦି ପାଣି ପମ୍ପ୍ ପହଞ୍ଚି ପାରୁଛି ସିଏ ପାଣି ଛାଡ଼ି ପାରୁନାହିଁ ଏବଂ କୃଷକମାନେ ରାତିରେ ମଧ୍ୟ ବେଳେ ବେଳେ ହଳ ବୁଲାଉଛନ୍ତି ସେମାନଙ୍କ ବିଲ ଜଗୁଛନ୍ତି ତ ଏ ସବୁ ସମ୍ଭବ ହୋଇପାରୁ ନାହିଁ ସମ୍ଭବ ହୁଅନ୍ତା କୃଷକମାନେ ନିଶ୍ଚିନ୍ତ ଭାବରେ ସେମାନଙ୍କ କାର୍ଯ୍ୟ କରିପାରନ୍ତେ